ମୋର ପ୍ରିୟ ପ୍ରକାରର ଖାଦ୍ୟ ଖାଇବାକୁ ମୁଁ ଭଲପାଏ ପଖାଳ ଭାତ ଶାଗ ଭଜା ସନ୍ତୁଳା ଆଉ ଟମାଟୋ ପୋଡ଼ା ଆଳୁ ଭର୍ତ୍ତା ବାଇଗଣ ଭର୍ତ୍ତା କଲରା ଭଜା ଏଗୁଡ଼ାକ ମୋତେ ଖାଇବାକୁ ବହୁତ ଭଲ ଲାଗେ ଯେହେତୁ ପଖାଳ ଭାତ ଏଇଥିପାଇଁ ମୋତେ ଭଲ ଲାଗେ ସେ ଜିନିଷ ଆମେ ଖରା ଦିନରେ ତ ବହୁତ ଆରାମ ଦିଏ ଖାଇବା ପାଇଁ ଆଉ ଗୋଟିଏ କ ଯଦି ଆମେ କଂସାରେ ଖାଇବା ତାହେଲେ ଆମେ ତୋରାଣି ବି ପିଇପାଇବା ଆଉ ଆମ ପଖାଳ ଭାତ ଖାଇଲେ ଯେଉଁ ଗରମ ପାଇଁ ଶାନ୍ତି ବି ମିଳେ କିମ୍ବା ଆମେ ଖରା ଯେଉଁ ବର୍ଷା ଦିନରେ ବି ଯଦି ସଜ ପଖାଳ କରିକି ଖାଇବା ତାହେଲେ ବି ଆଉ ଆହୁରି ବହୁତ ଭଲ ଲାଗେ ଆଉ ଆମକୁ ବହୁତ ଶାନ୍ତି ବି ମିଳେ ଯେହେତୁ ଶୀତଦିନରେ ବି ଯଦି ଆମେ ଗରମ ପଖାଳ କରିକି ଖାଇବା ପଖାଳ ଟା ଏଇଥିପାଇଁ ମୋତେ ପ୍ରିୟ ଲାଗେ ମୋତେ ସବୁବେଳେ ପଖାଳଟା ବହୁତ ଶାନ୍ତି ଲାଗେ ଆଉ ତା'ସହିତ ଯୋଉ ଭଜା ହୋଇଥିବ ପୋଡ଼ା ଜିନିଷ ହୋଇଥିବ ତା'ହେଲେ ମୋତେ ଆହୁରି ବହୁତ ଭଲ ଲାଗେ ଖାଇବା ପାଇଁ ଗୋଟିଏ ଯଦି ଆମେ ବେଲାରେ ଖାଇବା ତ ଶାନ୍ତିରେ ଖାଇପାରିବା ସେ ତ ଆମକୁ ଅଳପ ଖାଇଲେ ବି ଶାନ୍ତି ମିଳେ ଆଉ ଯଦି ଗୋଟିଏ ଆମେ ଥାଳିଆରେ ଖାଇବା ସେହିଥିରେ ଆମେ ତୋରାଣି ପିଇପାରିବା ନା ଭାତ ଆମେ ଠିକରେ ସେଇଠୁ ଖାଇପାରିବା ସେଇଥିପାଇଁ ସେଇଠି ଖାଇବାକୁ ଭଲ ଲାଗେନି